ହଁ ନିଜର ମୋର ନିଜର ପାଳିତ ପଶୁମାନେ ଅଛନ୍ତି ମୋର ପାଳିତ ପଶୁମାନଙ୍କର ସହିତ ସମ୍ପର୍କ ବହୁତ ନିଜରତା ଥାଏ କାହିଁକିନା ନିଜର ବୋଲି ଭାବିଥାଏ ଏବଂ ନିଜର ଏକ ସଦସ୍ୟ ସହିତ ମନା କରିଥାଏ ମୋ ପାଖରେ ଥିବା ଯେତେ ପଶୁ ପଶୁ ପକ୍ଷୀମାନେ ଥାଆନ୍ତି ସେମାନଙ୍କ ମଧ୍ୟ ଲାଭକରଣ କରି ସେମାନଙ୍କୁ ବହୁତ ଭଲ ପାଏ ଏବଂ ସେମାନଙ୍କର ବହୁତ ଯତ୍ନ ନିଏ ମୋତେ ବହୁତ ସୁବିଧା ମୋ ମନଙ୍କୁ ବହୁତ ଶାନ୍ତି ଦେଇଥାଏ ଭଲ ସେଥିରେ ମନକୁ ଆତ୍ମକୁ ଶାନ୍ତି ଦେବା ଯୋଗାଇଥାଏ ଏବଂ ସେମାନଙ୍କର ଖାଦ୍ୟ ପାନୀୟ ଏବଂ ତାଙ୍କର ଦେହ ଖରାପ ଔଷଧ ଗୋଳାଇ ଏମିତି ସବୁ ପ୍ରକାର ସାହାଯ୍ୟ କରି ସେମାନଙ୍କର ଯତ୍ନ ନେଇଥାଏ ଏବଂ ସେମାନେ ମଧ୍ୟ ବହୁତ ଖୁସି ହୁଅନ୍ତି